ବେଡ଼୍ ଫେଡ଼୍ ଅଛି କି ବେଡ଼୍ ଫେଡ଼୍ ଅଛି କି କାଲି ଯିବି

ତାଙ୍କ ନାଁ କ'ଣ କେଉଁଠୁ ଆସୁଛନ୍ତି ସେ କେତେଟାରୁ କେତେଟା ଆସୁଛନ୍ତି

କାଲି ଯାଉ ଯାଉ ନଅଟା ଦଶଟା ହୋଇଯିବ

ଆଉ କ'ଣ କ'ଣ ସୁବିଧା ଅଛି

ପଇସା ପତ୍ର କଟୁଛି ଅଲଟ୍ରାସାଉଣ୍ଡରେ ହଁ ଆପଣ ଟିକେ କଥା ହେବେ ଆମର ଟିକେ ଗରିବ ଘର ଆମେ ତାହେଲେ ଦୁଇ ଜଣ ଯିବୁ ହସ୍ପିଟାଲଟା କେଉଁଠି କହିଲେ ଆମେ ଦେଖିନାହୁଁ ବସରେ ଯିବୁ

ଆମେ ଗୋଟେ ଦିନରେ ପହଞ୍ଚିବୁ ଗୋଟେ ଦୁଇଟାରେ ପହଞ୍ଚିବୁ

ନଟା ଦଶଟାରେ ଯାଇ ପହଞ୍ଚିବୁ ଆଜ୍ଞା ହଉ ତାହେଲେ ମୁଁ ରଖୁଛି